ଦେଶରେ ନାଗରିକ ପାଇଁ ସରକାର ଆହୁରି ପୋଲିସ୍ କୋର୍ସ୍ ଦରକାର ଓ ଗୋଟେ ସୁନାଗରିକ ପାଇଁ ମାନେ ମୋ ଦେଶରେ ଗୋଟେ ସୁନାଗରିକ ହୋଇ ଗଢ଼ିବା ପାଇଁ ପୋଲିସ ଆହୁରି କର୍ତ୍ତବ୍ୟ ନିଷ୍ଠ ହେବା ଦରକାର କର୍ତ୍ତବ୍ୟ ନିଷ୍ଠରେ ଗୋଟିଏ ଦେଶରେ ଗୋଟିଏ ନାଗରିକ ଗୋଟିଏ ସୁନାଗରିକ ହୋଇ ଗଢ଼ି ଉଠିବ ତାଙ୍କ ତାଙ୍କ ଜୀବନ ପ୍ରତି କୌଣସି ବିପଦ ଆସିପାରିବ ନାହିଁ ସେମାନେ ଗୋଟେ ସୁନାଗରିକ ହୋଇ ଶିକ୍ଷା ପାଇ ଦେଶରେ ଭଲ ନାଗରିକ ହୋଇ ସେମାନେ ଗଢ଼ି ଉଠିବେ